ସରକାର ସ୍ୱାସ୍ଥ୍ୟ ସେବାରେ ବହୁତ ଖର୍ଚ୍ଚ ମିଶା ମଧ୍ୟ କରୁଛନ୍ତି ରୋଗୀମାନଙ୍କୁ ଏବେ ଗୋଟେ ମେଡ଼ିକାଲ୍ ହେଇଛି ମେଡ଼ିକାଲ୍ ଅଛି ଆଗଠୁ ଏବେ ଆହୁରି ଗୋଟେ ମେଡ଼ିକାଲ୍ ହେଉଛି କେନ୍ସର୍ ହସ୍ପିଟାଲ୍ ନଥିଲା ଆମ ଓଡ଼ିଶାରେ ଏବେ ତାହା ହେଉଛି ସୋ ସରକାର ସରକାର ସ୍ୱାସ୍ଥ୍ୟ ସେବା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ତ ସରକାର ଯେତିକି ପାରୁଛନ୍ତି ସେତିକି କରୁଛନ୍ତି ଲୋକମାନେ ଯାଉଛନ୍ତି ବି ମେଡ଼ିକାଲ୍ରେ ଯେ ଗୋଟେ ଦୁଇଟା ସୁବିଧା ବି ମଧ୍ୟ ନାହିଁ ତ ହୋଇପାରୁନାହିଁ ତ ଅଲଗା ମେଡ଼ିକାଲ୍ମାନେ ଡକ୍ଟର୍ଯାକ ବି ପଠାଇ ଦେଉଛନ୍ତି ତ କେତେଟା ହେଉଛି ଆଉ ଏମିତି ହେଉନହିଁ କ'ଣ